ଗୁଗଲ୍ ପେ ଦ୍ୱାରା ଆମର ବହୁତ ସୁବିଧା ହେଉଛି ଯେତିକି ସୁବିଧା ହେଉଛି ଏଇ ଯେଉଁ ଅସୁବିଧା ହେଉଛି ଆମର ବି ଅସୁବିଧା ସମ୍ମୁଖୀନ ହେଉଛୁ ଗୁଗଲ୍ ପେ ଯେଉଁ ଗୋଟେ ଜାଗାକୁ ଆଉ ଗୋଟେ ଜାଗାକୁ ପଇସା ଯଦି ଏମରଜେନ୍ସିରେ ପଠେଇବାକୁ ଅଛି ମେଡ଼ିକାଲ୍ କେସ୍ରେ ଭାଇ ବାହାରେ ଅଛି ପଇସା ଦରକାର ତ ଏକାଉଣ୍ଟ୍ ଯାଇ ବ୍ୟାଙ୍କ୍ ରେ ଲାଇନ୍ ଲଗେଇବା ଅପେକ୍ଷା ଆମେ ଗୁଗଲ୍ ପେ ଦ୍ଵାରା ଆମେ ବ୍ୟବହାର କଲେ ଆମର ସୁବିଧା ହେଉଛି ଆଉ ଫୋନ୍ପେରେ ବି ସେଇ ପରି ଆଉ ଗୋଟେ ଗୋଟେ ଅସୁବିଧା ବି ସମ୍ମୁଖୀନ ହେଉଛୁ ଆମେ ଯେଉଁ ଗୁଗଲ୍ ପେ ପଇସା ଯେଉଁ ଛାଡ଼ିଲୁ ନେଟୱାର୍କ୍ ପ୍ରୋବଲେମ୍ କି କ'ଣ ଅସୁବିଧା ହେଲା ପେଣ୍ଡିଙ୍ଗ୍ ପଡ଼ିଗଲା ଯଦି ଅଦ ମିସଟେକ୍ରେ ଯଦି ଅଦର୍ ନମ୍ବର୍ରେ ଏକ ବଦଳରେ ଦୁଇ ଲାଗିଗଲା ସେଠି ଧର ଆମେ ସେ ଲୋକକୁ ଯୋଉ ନମ୍ବର୍ ପଇସା ପଳେଇଲା ସେ ପଇସା ରିଟର୍ଣ୍ଣ କରୁନି ବହୁତ ଅସୁବିଧା ସମ୍ମୁଖୀନ ହେଉଛି ଏଇ ଜିନିଷଟା ଅସୁବିଧା ହଉଚି ପେଣ୍ଡିଙ୍ଗ୍ ପ୍ରୋସେସିଙ୍ଗ୍ ରେ ପଡ଼ି ଯାଉଚି ବ୍ୟାଙ୍କ୍ ରେ କମ୍ପଲେନ୍ କରିବାକୁ ପଡୁଛି ଏ ଦ୍ଵାରା କରିବା ଦ୍ୱାରା ଆମର ବହୁତ ବି ଅସୁବିଧା ହେଉଛି ଯେତିକି ସୁବିଧା ହେଉଛି ସେତିକି ବି ଅସୁବିଧା ହେଉଛି ଦେଖି ଚାହିଁକି କଲେ ଟିକେ ଅନ୍ୟମନସ୍କ ରହିଲା ବେଳେ ଯଦି ପ୍ରୋବଲେମ୍ ହେଲା ପଇସା ଅନ୍ୟ ଜାଗାକୁ ପଳେଇଲା ସେ ପଇସା ଆଉ ରିଟର୍ଣ୍ଣ ଆସୁନି ବହୁତ ଅସୁବିଧା ସମ୍ମୁଖୀନ ହେଉଛୁ ଆଉ ଦେଖି ଚାହିଁ କି କଲେ ସବୁ ସୁବିଧା ହେଉଛି ଗୁଗଲ୍ ପେ ସ୍ମାର୍ଟ ଯୋଗୁଁ ଆମେ ବହୁତ ସୁବିଧା ବି ଭଲ ହେଉଛି ଆଉ କେଉଁଠି ବ୍ୟାଙ୍କ୍ ଲାଇନ୍ରେ ରହିବାକୁ ପଡ଼ୁନି ଆମେ ବ୍ୟାଙ୍କ୍ ରେ ରହିକି ଆଉ ଲମ୍ବା ଲାଇନ୍ର ସମୟକୁ ସମୟ ଆମକୁ ଯାଉନି ଶୀଘ୍ର ସରି ଯାଉଛି ସେଟା ବହୁତ ସୁବିଧା ଆମର ହେଉଛି ଆମ ଦ୍ୱାରା ବହୁତ ସୁବିଧା ଜନକ ହେଉଛି ଆମ ଗୁଗଲ୍ ପେ ବି ଆମର ଭଲ ହେଉଛି ଗୁ ଫୋନ୍ପେ ବି ଭଲ ହେଉଛି ଆମେ ଯିବା ପାଇଁ ଭଲ ସୁବିଧା ହେଉଛି ଆପଣର ନେଟୱାର୍କିଙ୍ଗ୍ ଦ୍ୱାରା ଭଲ ସା